ହଁ ସାର୍ ନମସ୍କାର ହେଲେ କ'ଣ ଆଉ ଆମ ସ୍କୁଲ୍ ବିଷୟ ନେଇକି ଟିକେ ଆଲୋଚନା କରିବାର ଥିଲା ହୁଁ ହୁଁ ହୁଁ ଆଚ୍ଛା ଆଚ୍ଛା ହଁ ଆମର ହେଉଛି ପଶ୍ଚିମ ଓଡ଼ିଶା ସୁନ୍ଦରଗଡ଼ ବୁଝିଲେ କି ଦେଖନ୍ତୁ ସେପଟେ ଯାଇଥିଲି ବରହମପୁର ଯାଇଥିଲି ସେପଟେ ସ୍କୁଲ୍ ବରହମପୁର ଆମେ ଏଠି କାହିଁ ଆମ ଏରିଆର ରହିବା ଭାରି କଷ୍ଟ ହେଉଛି ତେଣୁ କରିକି ଦେଖନ୍ତୁ ଆ ଆପଣ ତ ରହିଲେ ଟିଚର୍ ହୋଇ ଆମେ ପିଅନ ଆମ ଦ୍ୱାରା କ'ଣ ହେବ ହଁ ହଉ ହଉ ହଁ ଠିକ୍ ଅଛି ଆପଣ ଯଦି ଆର୍ଥିକ ସାହାଯ୍ୟ କରିବେ ତାହେଲେ ୱାର୍କ ବାବଦରେ ଯାହା ଯୋଉଠି ଆବଶ୍ୟକ ବୁଝିଲେ ଯୋଉଠିକି ଯାହା ଦରକାରେ କିଛି ଅସୁବିଧା ନାହିଁ ମୁଁ ସ୍ୱଳ୍ପ ସମୟରେ ଅତି ସଚ୍ଚୋଟତା ସହ ତାକୁ କାର୍ଯ୍ୟକାରୀ କରିବାକୁ ପ୍ରସ୍ତୁତ ଅଛି ବୁଝିଲେକି ତେଣୁକରି କୋଉ ବଜେଟ୍ରେ କୋଉ ବାବଦରୁ କେମିତି କ'ଣ ଆସିବ ଆମର ସ୍କୁଲ୍ର ଯେମିତି ଉନ୍ନତି ହେବ ବୁଝିଲେ କି ସେ ପ୍ରକାରର ଇଏ କରିବା ହଁ ହଁ

ହଁ ହଁ ହଁ ହଁ ହଁ ହଁ ହଁ ହଉ ହଁ ପରା ଯୋଉଟା ବି ଦରକାରେ ଏତିକି ଇଏ ହେଲେ ଆଜ୍ଞା ଭଲ ହେବ ବୁଝିଲେକି ଆମ ସ୍କୁଲ୍ର ଉନ୍ନତି ଦରକାରେ ଆହୁରି ତା ସଙ୍ଗେ ସଙ୍ଗେ ପାଠପଢ଼ା କିନ୍ତୁ ହେବାର ହବ ପିଲାମାନଙ୍କର ଭବିଷ୍ୟତ ପଢ଼ା ଲେଖା ଏଇଥିରେ କେମିତି ଆହୁରି ଆଗକୁ ଯିବେ ତାହେଲେ ଆମର ଭବିଷ୍ୟତ କାଲିର ଭବିଷ୍ୟତ ଆଜିର ଛୁଆ ତେଣୁକରି ସମାଜର ମୂଳଦୁଆ ହେଲା ଶିକ୍ଷା ଶିକ୍ଷାର ଅଭାବରେ ସମାଜ ଏକ ରାଜ୍ୟକ ଦେଶକ ସବୁକିଛି ଅସୁବିଧାର ସମ୍ମୁଖୀନ ହେବ ତେଣୁକରି ମାଷ୍ଟ୍ରେ ଆପଣ ଟିକେ ଏଇଥିପାଇଁ ଅନ୍ୟାନ୍ୟ ସବୁଯାକ କାର୍ଯ୍ୟରୁ ଟିକେ ନିବୃତ୍ତ ରହି କେବଳ ପିଲାମାନଙ୍କର ଉନ୍ନତି ଆଉ ସ୍କୁଲ୍ର ଉନ୍ନତି ଆଉ ପଢ଼ାର କେମିତି ଉନ୍ନତି ହେବ ସେଇଥିପାଇଁ ଟିକେ ସମୟ ଦିଅନ୍ତୁ ବୁଝିଲେ ହେଲୋ ହଁ ହଁ ହଁ ହଉ ବାସ ଏତିକି ତ ଦରକାର ଆଉ ଏହିକଥା ବୁଝିଲେ କି ଆପଣ ଯେମିତି ହଉ ଆପଣ ଜାଣନ୍ତି ୟା ପରେ ଆପଣ ଯାଇ ଦେଖିକି କୋଉଠୁ କେମିତି କ'ଣ ହେଉଛି ଆମର ଉପର ସ୍ତରୀୟ ଅଫିସର୍ ଆପଣଙ୍କର ଯିଏ ଅଛି ତାଙ୍କ ସହିତ ବି ବଡ଼ କରି ଆମର ସ୍କୁଲ୍ର ଉନ୍ନତି ପାଇଁ ବୋଲି ଯାହା ଯାହା ଆବଶ୍ୟକ ସେ ଜିନିଷ ଆମେ ଯଦି ମେଟ୍ରିଆଲ୍ ସବୁ କରିବା ଏଟାର ଅର୍ଥର ଆବଶ୍ୟକ ରହିଛି ଅର୍ଥ କିପରି ଆସିପାରିବ ସେ ଜିନିଷ ଆପଣଙ୍କର ଦାୟିତ୍ୱ ଆଉ ଯାହା ସାହାଯ୍ୟ ଯେମିତିଆ ଦରକାରେ ଲୋକମାନଙ୍କର ଧରିନିଅ ସାହାଯ୍ୟ ଉପସ୍ଥିତ ଆବଶ୍ୟକ କରି ସେ ସହଯୋଗ